ମୁଁ ଚାହୁଁଅଛି କି ମୋର ଝିଅ ଯେତିକି ଅଧିକ ପାଠ ପଢ଼ିବ ସେତିକି ମୋ ପାଇଁ ଭଲ ତେଣୁ ମୁଁ ଶିକ୍ଷା ଉଚ୍ଚ ଶିକ୍ଷା ଝିଅକୁ କରେଇବା ପାଇଁ ବହୁତୁ ଇଛା କାହିଁକିନା ଆଜିକାଲି ପାଠୋଇ ଝିଅ ହେଲେ ସମୟ ସବୁ ଜିନିଷ ଜାଣି ପାରିବ ଏବଂ ଝିଅର ସବୁ ଉପରେ ଦୃଷ୍ଟି ରହିବ ଝିଅପିଲାଙ୍କୁ ସରକାର ଅଗ୍ରାଧିକାର ଦେଇଅଛି ତେଣୁ ଶିକ୍ଷା ଅଧିକ ଲାଭ କଲେ ଅଧିକ ବିଷୟ ସେ ଜଣେ ଭାରତର ନାଗରିକ ହୋଇ ଜାଣିପାରିବ ବୋଲି ମୁଁ ବହୁତ ଇଛା କରୁଛି ତେଣୁ ମୋର ଝିଅକୁ ମୁଁ ଅଧିକ ପାଠ ପଢ଼େଇବା ପାଇଁ ଚାହୁଁଅଛି